ମୋତେ ଏମିତି ଲାଗୁଛି କି ଓଡ଼ିଆ ଭାଷା ଲୋକ ନୃତ୍ୟ ଆମର ନାଟକ ମାଧ୍ୟମରେ ଗଣ୍ଡ଼ା ବାଜା ମାଧ୍ୟମରେ ଟେଲିଭିଜନ୍ ମାଧ୍ୟମରେ ଏବଂ ରେଡ଼ିଓ ମାଧ୍ୟମରେ ଖବରକାଗଜ ମାଧ୍ୟମରେ ଲୋକମାନଙ୍କୁ ପ୍ରଭାବିତ କରିଥାଏ ଫଳରେ ଫଳର କିି ଲୋକମାନେ ଓଡ଼ିଆ ବିଷୟ ଜାଣିଥାନ୍ତି ଏବଂ ସେମାନେ ଓଡ଼ିଆ ଭାଷାକୁ ଭଲ ପାଇଥାନ୍ତି ଯାହାକି ତାଙ୍କର ମନକୁ ଅତି ସହଜରେ ରଚି ହୋଇ ରହିଥାଏ ଏବଂ ସେମାନେ ବହୁତ ଆନନ୍ଦିତ ହୋଇ ହୋଇ ଆମ ଭଳିଆ ଓଡ଼ିଆ ମାନଙ୍କ ସହ ଭଲ ଭାବରେ କଥାବାର୍ତ୍ତା କରିପାରନ୍ତି ଏବଂ ସେମାନେ ଆମରି ଓଡ଼ିଶାକୁ ଆସି ଭଲ ଭାବରେ ଚଳିପାରନ୍ତି ଏହିସବୁ କ୍ଷେତ୍ରରେ ଅନ୍ୟ ଭାଷା ଗୁଡ଼ିକର ବିକାଶକୁ ପ୍ରଭାବିତ କରିଥାଏ